ହଁ ଗାଈ ମାନଙ୍କ ଦେହ ଖରାପ ହେଲେ ପ୍ରଥମେ ଜେଜେମାଁ ଜେଜେବାପା ମାନେ ପ୍ରଥମେ ହଳଦୀ ହଳଦୀ ଲିମ୍ବ ପତ୍ର ତାକୁ ବାଟି ଗାଈ ମାନଙ୍କୁ ଖାଇବାକୁ ଦେଇଥାନ୍ତି ଖାଇବାକୁ ଦେଇ ଦେଇ କୁଣ୍ଡାରେ ମିଶାଇ ତାକୁ ଖାଇବାକୁ ଦେଇଥାନ୍ତି ଏବଂ ସେ ଖାଇ ବହୁତ୍ ଶୀଘ୍ର ଭଲ ହୋଇଯାଇ ଥାଏ ତା ସହିତ ବି ଆମେ ଆମେ ଡକ୍ଟର ଯେଉଁ ପଶୁ ଚିକିତ୍ସକଙ୍କୁ ଫୋନ୍ କରି ତାଙ୍କୁ ଜଣାଇଥାଉ କାହିଁକି ନା ଆଉ ଜେଜେମାଁ ଜେଜେବାପା ମାନେ କୁହନ୍ତି ଯେ ମେଡ଼ିସିନ ଖାଇବା ଠାରୁ ବି ଘରୋଇ ପ୍ରାକୃତିକ ଜିନିଷ ଉପଚାର କଲେ ସେ ଗାଈ ମାନେ କିମ୍ବା ଜୀବଜନ୍ତୁ ମାନେ ବହୁତ ଶୀଘ୍ର ସୁସ୍ଥ ହେଇଯାଆନ୍ତି ସୁସ୍ଥ ହେଇଯାଆନ୍ତି